ଆମ ରୋଷେଇ ଘରେ ରୋଷେଇ କାର୍ଯ୍ୟରେ ସାହାର୍ଯ୍ୟକାରୀ କେତେ ଗୁଡ଼ିଏ ଉପକରଣ ରହିଅଛି ସେଗୁଡ଼ିକ ହେଲେ ମିକ୍ସଚର୍ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଓଭେନ୍ ଆଉ ପାଣି ଗରମ କରିବାପାଇଁ ଏକ ୱାଟର୍ ହିଟର୍ ଏହିସବୁ ଜିନିଷ ଏଇସବୁ ଜିନିଷ ଆଗେ ନଥିଲା ଆଗରୁ ଶିଳ ଏବଂ ଶିଳିପତାରେ ବଟା ହେଉଥିଲା ମସଲା ଏବଂ ଚୂଲ୍ହିରେ ରୋଷେଇ କରାଯାଉଥିଲେ ଓଭେନ୍ ଭଳି କିଛିବି ଉପକରଣ ନଥିଲା ଆମେ ଆଗରୁ ବହୁତ ଅଭାବରେ ଚଳୁଥିଲୁ ଏହିସବୁ ଜିନିଷ ଆମ ଗ୍ରାମାଞ୍ଚଳର ପାଖରେ ପଶିନଥିଲା ଆମେ ଖୁବ କଷ୍ଟକରି ଏବଂ ଖୁବ ଗୁଡ଼ାଏ ଆମ ପାରମ୍ପାରିକ ଉପାଦାନକୁ ଉପକରଣକୁ ବ୍ୟବହାରକରି ଶିଳ ଶିଳିପତା ଢିଙ୍କି ଏହିସବୁ ଜିନିଷକୁ ବ୍ୟବହାରକରି ଚକି ପେଷେଇ ଜିନିଷଗୁଡ଼ିକୁ ଆମେ ତିଆରି କରିଥାଉ ଏବେ କିନ୍ତୁ ମିକ୍ସଚର୍ ଗ୍ରାଇଣ୍ଡର୍ ଗ୍ୟାସ୍ ସିଲିଣ୍ଡର୍ ଓଭେନ୍ ୱାଟର୍ ହିଟର୍ ଏହିସବୁ ଜିନିଷ ଆସିଯିବାରୁ ଆମ ପରିଶ୍ରମର ପରିମାଣ କମିଯାଇଛି ଆମେ ଏବେ ସମୟର ଆହୁରି ସଂରକ୍ଷଣ କରିପାରୁଛୁ ସମୟକୁ ବଞ୍ଚେଇ ଅନ୍ୟ କାମରେ ଲଗେଇପାରୁ